ଆମ ଓଡ଼ିଶାରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସେବା ପରିବହନ ଶିକ୍ଷାମାନ ରହିଛି ଯଦି କୌଣସି ବ୍ୟକ୍ତି ରୋଗରେ ପୀଡ଼ିତ ହୁଏ ତାକୁ ସ୍ୱାସ୍ଥ୍ୟ ସେବାର ଚିକିତ୍ସା କରିବା ନିହାତି ଦରକାର ଯଦି ଆମେ ଜଣେ ବ୍ୟକ୍ତି ରୋଗରେ ପୀଡ଼ିତ ଥିବା ବେଲେ ଆମେ ଭଲ ଭାବରେ ଯତ୍ନ ନେବା ନିହାତି ଦରକାର ଅନ୍ୟାନ୍ୟ ମୌଳିକ ଦୃଷ୍ଟିକୋଣରୁ ସହର ବା ଗାଁ ମହାନଗରକୁ ଉନ୍ନତ କରିବା ପାଇଁ ସରକାରଙ୍କଠାରୁ ବହୁତ ସୁବିଧା ସୁଯୋଗ ମିଳୁଛିି ଆମକୁ ସରକାରଟି ତରଫରୁ ମଣିଷମାନଙ୍କୁ ସୁବିଧା ସୁଯୋଗ ଯୋଗ ମିଳୁଛି ଆଜି ଗାଁରୁ ପହାନଗରକୁ ଯିବା ଅନେକ ପ୍ରକାର ସୁବିଧା ମାନ କରି ଦେଉଛନ୍ତି ଆମେ ଭାରତରେ ବସବାସ କରୁଥିବା ସମସ୍ତ ବ୍ୟକ୍ତି ବିଶେଷମାନେ ସରକାର ଟି ପାଖରୁ ଅନେକ ସୁବିଧାଯୋଗ ପାଇବା ପାଇଁ ଆଶା କରିଥାନ୍ତି ସରକାର ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ୍ କଲେଜ୍ ପରିବହନ କରିବା ବା ଶିକ୍ଷା ଗ୍ରହଣ କରିବା ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି ପ୍ରତ୍ୟେକ ଗାଁରେ ସ୍କୁଲ୍ମାନ ଅବସ୍ଥିତ ପିଲା ଛୁଆମାନଙ୍କୁ ସ୍କୁଲ୍ରେ ଭାତ ଡାଲି ଖାଇବା ପାଇଁ ପ୍ରତିଦିନ ଦେଉଥାନ୍ତି ସମସ୍ତ ସମସ୍ତ ଛାତ୍ରଛାତ୍ରୀମାନେ ସ୍କୁଲ୍ ଯିବା ନିହାତି ଦରକାର ଏହି ସବୁ ଶିକ୍ଷାମାନ ରହିଛି ପରିବହନ ଶିକ୍ଷା କରିବା ପାଇଁ ଗାଁର ପିଲାମାନେ ସହରକୁ ଯାଇ ପାଠ ପଢ଼ୁଛନ୍ତି ସେହି ସୁବିଧା ସୁଯୋଗ ମାନ ସରକାରଙ୍କ ପାଖରୁ ସାହାଯ୍ୟ ମିଳୁଛି